ତେର ଅଗଷ୍ଟ ଉଣେଇଶ ଶତାନବେ ଦଶ ମେ ଦୁଇ ହଜାର ବାଇଶି ପାଞ୍ଚ ଜାନୁଆରୀ ଦୁଇ ହଜାର ଷୋହଳ ଅଠର ନଭେମ୍ବର ଦୁଇ ହଜାର ପନ୍ଦର ଦୁଇ ଫେବୃଆରୀ ଦୁଇ ହଜାର ତେର